ମହାକାଶ ବସ୍ତୁ ଓ ଘଟଣାର ଅନୁଧ୍ୟାନ ପାଇଁ ଆମେ ମୁଖ୍ୟତଃ ଟେଲିସ୍କୋପର ବ୍ୟବହାର କରିଥାଉ କାହିଁକି ନା ଆମେ ଆକାଶରେ ଥିବା ଆମର ତାରା ନକ୍ଷେତ୍ର ଓ ଗ୍ରହ ଗୁଡ଼ିକର ଅନୁସନ୍ଧାନ ତାଙ୍କ ଗତିବିଧି ଏସବୁ ଜାଣିବା ପାଇଁ ଆମେ ଏହାର ବ୍ୟବହାର କରିଥାଉ କିନ୍ତୁ ବର୍ତ୍ତମାନର ବ୍ୟବହୃତ ସବୁଠାରୁ ଶକ୍ତିଶାଳୀର ଉପକରଣ ଗୁଡ଼ିକ ହେଉଛି ରିଫେକ୍ଟର ଟେଲିସ୍କୋପ ରିଲେକଟଲ ଟେଲିସ୍କୋପ ଡୋବୋସାନିୟାନ୍ ଟେଲିସ୍କୋପ ମାକ୍ସଟୋଫ କାଶେଗନ୍ ଟେଲିସ୍କୋପ ଏଗୁଡ଼ିକ ମଧ୍ୟ ଆମର ଶକ୍ତି ଶାଳୀ ଉପକରଣ ଗୁଡ଼ିକ ହୋଇଗଲାଣି ଏସବୁ ମାଧ୍ୟମରେ ମଧ୍ୟ ଆମେ ମହାକାଶରେ ଘଟୁଥିବା ଘଟଣା ଗୁଡ଼ିକର ଅନୁଧ୍ୟାନ ବା ଅନୁଧ୍ୟାନ କରିପାରୁଛୁ